ହ୍ୟାଲୋ ଆଜ୍ଞା ନମସ୍କାର ଆଜ୍ଞା କୁହନ୍ତୁ ଆଜ୍ଞା ଆଜ୍ଞା ମୁଁ ଯେଉଁ କ୍ଷୀର କେବେ ଏବେ ଲାଷ୍ଟ୍ ଟାଇମ୍ ଯେଉଁ କେତେ ଦିନର ଷୀର ଖରାପ ଅଛି ହଁ ହଁ ସାର୍ ପାଞ୍ଚ ଦିନ ମାନେ ଆକ୍ଚୁଲି ଅନ୍ୟ ଗୋଟେ ପିଲାଟାକୁ ଦାୟିତ୍ୱ ଦେଇ ବାହାରକୁ ଯାଇଥିଲି ତ ବାପାଙ୍କ ଦେହ ଖରାପ ଥିଲା ବୋଲି ମେଡ଼ିକାଲ୍ କେସ୍ରେ ଆଉ ସେ କ'ଣ କରିଛି ବୋଧେ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ନାଇଁ ଆଉ ଏମିତି ହେବନି ସାର୍ ମୁଁ ଦାୟିତ୍ଵ ଦେଇକିରି ଛାଡ଼ିବି ମୁଁ ନ ରହିଲେ ବି ସେମିତି ଭୁଲ୍ ହେବନି ନେକ୍ସ୍ଟ ଟାଇମ୍କୁ ଆପଣ ଠିକ୍ କ୍ଷୀର ପାଇବେ ମୋତେ ଆପଣ ଜଣାଇ ଦେଇଛନ୍ତି ଭଲ ହୋଇଛି ମୁଁ ବି କଁ ହୋଇଛି ଇଆଡ଼େ ଆଜ୍ଞା ଆଜ୍ଞା ଆଉ କ୍ଷୀର ଲିଟର୍ ଟିକିଏ ବଢ଼େଇଦେବା କିି ଆଉ ଦୁଇଟା ଗାଈ ଆଣିଛି ତ ଆଉ ଆଉ ଗୋଟେ ଦଶ ଲିଟର୍ଟେ ବଢ଼ାନ୍ତୁ ଆଜ୍ଞା ଆଜ୍ଞା ହଁ ଆଉ ସାର୍ ଇଏ ପନିର୍ ଏବେ ଦରକାର କି ପନିର୍ ଅଛି ତ ଆଜି ଗୋଟେ ଶହେ କିଲୋ ଅଛି ପଠାଇବି ଆଜ୍ଞା ହ୍ୟାଲୋ ଆଜ୍ଞା ଆଜ୍ଞା ହଁ ହଉ ଆଉ ମୁଁ ନହେଲେ ଅନ୍ୟ କାହାକୁ ବୁଝିବି ଆଉ ମୁଁ ଆଜି ପୁରା ଦଶ ଲିଟର୍ ଆଡ଼୍ କରି ପଠାଇଦେଉଛି ଏକ୍ସଟ୍ରା ଆଜି ପାଇଁ ଆଉ ଆଜ୍ଞା ଆଜ୍ଞା ଦେଖିବେ ଆଜିର କ୍ଷୀରଟା ଚେକ୍ କରି ମୋତେ ଜଣାଇବେ କ୍ଷୀରଟା କେମିତି ଆଉ ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ରଖୁଛି ଆଜ୍ଞା